ଆମ ରାୟଗଡ଼ାରେ ପ୍ରାୟତଃ ଓଟିଭି ନ୍ୟୁଜ୍ର ଚ୍ୟାନେଲ୍ଟା ଦେଖନ୍ତି ଏବଂ ଓଟିଭିର ବହୁତ ମାତ୍ରାରେ ୟ୍ୟୁଜ୍ ହୁଏ ତ ରାୟଗଡ଼ା ଜିଲ୍ଲାରେ ପ୍ରକୃତରେ କହିବାକୁ ଗଲେ ଆମର ଯେଉଁ କାର୍ଯ୍ୟ ଗୁଡ଼ାକ ହୁଏ ବା ଯେକୌଣସି ମର୍ଡ଼ର୍ ହଉ କିମ୍ବା ଯେକୌଣସି ଆକ୍ସିଡେଣ୍ଟ୍ ହଉ ସେ ବିଷୟରେ ବହୁତ ପ୍ରକାର ନ୍ୟୁଜ୍ ଆମେ ଦେଖିବାକୁ ପାଉ ଓଟିଭିରେ ଏବଂ ଓଟିଭି ଆମ ରାୟଗଡ଼ାରେ ବହୁତ ଏକ ବହୁତ ବଡ଼ ଭୂମିକା ଗ୍ରହଣ କରିଛି ଯେଉଁଥିରେ କି ଆମେ ଆମେ ସୂଚନା ପାଉ ପିଲା ପ୍ରାୟତଃ ଯେଉଁଥିରେ ପାଠ ପଢ଼ନ୍ତି ସେଇଗୁଡ଼ାକର ଆମେ ଇଣ୍ଟରଭ୍ୟୁର ନ୍ୟୁଜ୍ ପାଉ ଏବଂ ସେଇ ନ୍ୟୁଜ୍ ଦ୍ୱାରା ଆମେ ଦେଖିକି ଯାଉ କିମ୍ବା ଇଣ୍ଟରଭ୍ୟୁ ଦେବାକୁ ଯାଉ ଏବଂ ଯେକୌଣସି ବର୍ଷା ପାଗ ହଉ କିମ୍ବା ଯେକୌଣସି ଆମର ଖେଳ ହଉ କିମ୍ବା ଏ ଜିନିଷ ଗୁଡ଼ାକର ସୂଚନା ଆମେ ଓଟିଭି ଦ୍ୱାରା ଆମେ ପାଉ ଏବଂ ତରଙ୍ଗ ନ୍ୟୁଜ୍ ଦ୍ୱାରା ମଧ୍ୟ ପାଉ ଯେଉଁଥିରେ କି ଆମେ କାଲି ଯେଉଁ ଜିନିଷ ହୁଏ ସେଇଟା ପୁଣି ଆଜି ଆମେ ଦେଖିବାକୁ ପାଉ ଏବଂ ଆମର ପ୍ରମେୟ ଖବରକାଗଜ ଦ୍ୱାରା ଆମେ କଟକ କିମ୍ବା ପୁରୀରେ ଯେକୌଣସି ଜିନିଷ ଆକ୍ସିଡେଣ୍ଟ୍ ହେଲା କିମ୍ବା ଯେକୌଣସି ଖେଳ ପଡ଼ିଆରେ ଯେଉଁଟା ଉଦଘାଟନ ହେଲା ସେଇ ବିଷୟରେ ଆମେ ଖବରକାଗଜ ବା ପ୍ରମେୟ ଖବର କାଗଜ ଦ୍ୱାରା ଆମେ ଶୁଣିବାକୁ ପାଉ ବା ପଢ଼ିବାକୁ ପାଉ ବା ଦେଖିବାକୁ ପାଉ